ତାରିଣୀ ଏଜେନ୍ସିରୁ କହୁଥିଲେ ତ ମୁଁ ସକାଳେ ବୁକ୍ କରିଥିଲି ସକାଳେ ବୁକ୍ କରିଥିଲି ତ ସେ ଡ୍ରାଇଭର କହୁଛନ୍ତି ସେତେବେଳେ ପାଞ୍ଚଶହ ଟଙ୍କା କହିଥିଲେ ଏବେ ପୁଣି ସାଢ଼େ ପାଞ୍ଚଶହ ଟଙ୍କା କହୁଛନ୍ତି ତ ଏବେ ପୁଣି ଅଧିକ ଏତେ ରେଟ୍ କ'ଣ ପାଇଁ କହୁଛନ୍ତି ସେତେବେଳେ ପାଞ୍ଚଶହ ଟଙ୍କାରେ କରିଥିଲେ ଏବେ ସାଢ଼େ ପାଞ୍ଚଶହ ଟଙ୍କା କ'ଣ ପାଇଁ କହୁଛନ୍ତି ଆପଣ ଯଦି ସାଢ଼େ ପାଞ୍ଚଶହରେ କହୁଛନ୍ତି ତା'ହେଲେ ମୁଁ ଅଲଗା କ୍ୟାବ୍ ଦେଖିବି ଏ କ୍ୟାବ୍ଟାକୁ ଆପଣ ତା'ହେଲେ କ୍ୟାନସଲ୍ କରିଦିଅନ୍ତୁ ମୁଁ ଏଥିରେ ଯିବିନି ସେ ସାଢ଼େ ପାଞ୍ଚଶହ ଟଙ୍କା କ'ଣ ପାଇଁ ଅଧିକା କହିଲେ ପାଞ୍ଚଶହ ଟଙ୍କା କ'ଣ ପାଇଁ ଅଧିକା କହିଲେ ପାଞ୍ଚଶହ ଟଙ୍କା ତ ଆମର କନଫର୍ମ ହେଇଥିଲା ସାଢ଼େ ପାଞ୍ଚଶହ ପୁଣି କ'ଣ ପାଇଁ ହେଲା ନହେଲେ ମୁଁ ମୋର ଅଲଗା କ୍ୟାବ୍ ଦେଖୁଛି ଏଇଟା ଆପଣ କ୍ୟାନସଲ୍ କରିଦିଅନ୍ତୁ